ମୁଁ ସବୁପ୍ରକାର ଗଛ ଫୁଲ ଫଳ ଗଛ ଫୁଲ ଗଛ ଫଳ ଗଛ ଏମିତିକି ଘାସ ବଗିଚା ବି କରିବାକୁ ପସନ୍ଦ କରେ କ'ଣ ପାଇଁ ଘାସ ବଗିଚା କଲେ ଆମେ ଠାକୁର ପୂଜା ପାଇଁ ଆମେ ଦୁବ ପାଇପାରବୁ ଫୁଲ ଫୁଲଟି ଆମ ଠାକୁର ପୂଜା କରିବା ପାଇଁ ଦରକାର ହୁଏ କି ଆଜି ମନ ହେଲା ନିଜେ ଲଗାଇବା ପାଇଁ ଫୁଲ ଫଳ ଫଳ ଚାଷ ପିଜୁଳି ସେପ୍ଟା ସବୁପ୍ରକାର ଆମ ଅମୃତଭଣ୍ଡା ଗୋଟେ ପାଚିଲା ଫଳଟା ଖାଇଲେ ଦେହକୁ ହିତ ସବୁ ପ୍ରକାର ଫଳକୁ ପସନ୍ଦ କରୁ ଆମେ ଫୁଲ ଫଳ ଚାଷ କରିବାକୁ ପସନ୍ଦ କରୁ କାହିଁକି ନା ସୁଷମ ମାନେ ଆମେ ସଜ ପନିପରିବା ପାଇପାରିବା ଗଛ ଲଗାଇଲେ ବାଡ଼ିରେ ଭଲ ଭଲ ଫୁଲଟେ ତାଜା ଫୁଲଟେ ପାଇପାରିବା ଆଉ ସବୁପ୍ରକାର ଫୁଲ ଗଛକୁ ପସନ୍ଦ କରେ ଫୁଲ ଫଳ ସବୁ ପ୍ରକାର ଫୁଲ ଫଳକୁ ପସନ୍ଦ କରେ ଟଗରଗଛ ଗେଣ୍ଡୁ ଗଛ ସବୁ ପ୍ରକାର ଜିନିଷ ଗୋଲାପ ଗଛ ତାକୁ କେମିତି ସାଇଜରେ ଗୋଲାପ ଗଛଟା ବଢ଼ିବ ଫୁଲ ବଡ଼ ବଡ଼ ହେଇ ଫୁଟିବ ତାକୁ ମଧ୍ୟ ଆମେ ଧ୍ୟାନ ଦେବା ଉଚିତ ମୁଁ ସବୁପ୍ରକାର ଫୁଲ ଫଳ ଗଛକୁ ପସନ୍ଦ କରେ ଆଉ ସାଇଜରେ ବି ଲଗାଏ ବାଡ଼ିରେ ସବୁ ଫୁଲକୁ ଆମ ଦରକାରେ ଠାକୁର ପୂଜା ପାଇଁ ଦୁବ ଦୁବ ବି ଦରକାରେ ଫୁଲ ଫଳ ସବୁ ପ୍ରକାର ଫଳ ପାଚିଲା ଫଳ ଆମକୁ ଠାକୁର ପୂଜା କରିବା ପାଇଁ ଦରକାର ପନିପରିବା ବିଭିନ୍ନ ପ୍ରକାର ପନିପରିବା ଆମେ ବାଡ଼ିରେ ଲଗାଇ ପାରିବା ବାଇଗଣ ଭେଣ୍ଡି କଖାରୁ ଛୁଇଁ ସଜ ପନିପରିବା ଖାଇଲେ ଆମର କ'ଣ ଦେହ ସତେଜ ହୁଏ ଆଉ ରକ୍ତହୀନତାରୁ ଆମେ ରକ୍ଷା ପାଇପାରିବା ସତେଜ ପନିପରିବା ଖାଇଲେ ବାହାରର ପଚାସଢ଼ା ଖାଦ୍ୟ ଖାଇଲେ ଆମକୁ ରୋଗ ଆସିବ ସେଥିପାଇଁ ଆଉ କମ ଖର୍ଚ୍ଚରେ ବି ଆମେ ପାଇପାରିବା ପନିପରିବା ଫଳ କମ୍ ଖର୍ଚ୍ଚରେ ପାଇପାରିବା ସେଥିପାଇଁ ଆମେ ସବୁପ୍ରକାର ଫୁଲ ଫଳ ବାଡ଼ିରେ ଲଗାଇ ପନିପରିବା ଚାଷ ମଧ୍ୟ କରିବୁ କରୁଛୁ ଆମର ପସନ୍ଦ ଆସେ